ମୋର ଜଣେ ସାଙ୍ଗ ଆମ ଗାଁରେ ଆଜି ତା'ର ଗାଡ଼ି ଆକ୍ସିଡେଣ୍ଟ ହୋଇ ତାର ବାଁ ବାମ ଗୋଡ଼ ଭାଙ୍ଗିଯାଇଛି ଯାହାକି ବହୁତ ଜୋରେ ବ୍ଲଡ଼୍ ବାହାରୁଛି ଏବଂ ତା'ର ହାଡ଼ ମଧ୍ୟ ବହୁତ ଚୂନା ଚୁନା ହୋଇଯାଇଛି ଏବେ ତାକୁ ଚିକିତ୍ସା କରିବା ପାଇଁ ପ୍ରଥମତଃ ତା ଗୋଡ଼ରୁ ବ୍ଲଡ଼୍ ବାହାରୁଛି ତାକୁ ଗାମୁଛାରେ ବାନ୍ଧିବାକୁ ପଡ଼ିବ ତାପରେ ତାକୁ ହସ୍ପିଟାଲ୍ ନିମନ୍ତେ ଗାଡ଼ିରେ କୌଣସି ଏକ ଚାରି ଚକିଆ ଗାଡ଼ିରେ କିମ୍ବା ଆମ୍ବୁଲାନ୍ସକୁ ସାଙ୍ଗେ ସାଙ୍ଗେ କଲ୍ କରି ତାକୁ ନେଇ ବସେଇ ହସ୍ପିଟାଲ୍ ନେବାକୁ ପଡ଼ିବ ଏବଂ ତା'ର ସମସ୍ତ ମାଂସ ଖଣ୍ଡ କିମ୍ବା ଯାହା ସବୁ ତା ଦେହରୁ ଅଲଗା ହୋଇଯାଇଛି ସେ ମଧ୍ୟ ଏକାଠି କରି ଗୋଟେ ବରଫ ଭିତରେ ପୁରେଇ ବରଫ ଆଇସ୍ ବକ୍ସ ଭିତରେ ତାକୁ ସେ ଆମ୍ବୁଲାନ୍ସରେ ପଠେଇବାକୁ ପଡ଼ିବ ଯଦିଓ ସେ ଅଙ୍ଗଗୁଡ଼ିକ ଟିକେ ଭଲଥିବ ତାକୁ ଡ଼କ୍ଟର୍ମାନେ ପୁନଃଶ୍ଚ ତା ଶରୀରରେ ଲଗେଇ ପାରିବେ ଏବଂ ଯଦିଓ ସେ ନଷ୍ଟ ହୋଇଥିବ ତାହେଲେ ତାହା ଆଉ କେବେ କିଛି ବି ହୋଇପାରିବ ନାହିଁ ଏବଂ ବ୍ଲଡ଼୍ ରଖିବା ପାଇଁ ଗାମୁଛା ଟିକେ ସେମିତି ଭିଡ଼ିକି ରଖିବାକୁ ପଡ଼ିବ ଯେପର୍ଯ୍ୟନ୍ତ ଡ଼କ୍ଟର୍ମାନେ ଟେଷ୍ଟ ନକରିଛନ୍ତି ଏବଂ ଡ଼କ୍ଟର୍ମାନଙ୍କର ଅପରେସନ୍ ପରେ ହିଁ ସେସବୁ ଠିକ୍ ହୋଇପାରିବ ତା ପୂର୍ବରୁ ତାକୁ ଉତ୍ସାହ ଦବାକୁ ପଡ଼ିବ କିି ଆମେ ଆରାମସେ ଚିନ୍ତା ନକରି ନିଶ୍ୱାସ ନେଇସାରିଲା ଏବଂ କୌଣସି ଡ଼ରିବାର ନାହିଁ ଅଧିକ ଡ଼ରିଲେ ବ୍ଲଡ଼୍ ମଧ୍ୟ ଅଧିକ ସର୍କୁଲେସନ୍ ହେବ ଏବଂ ଅଧିକ ବ୍ଲଡ଼୍ କ୍ଷୟ ହେବ ଯାହାଦ୍ୱାରା କିି ତା'ର ଜୀବନ ପ୍ରତି ଅଧିକ କ୍ଷତି ଅଛି ତେଣୁ ତାକୁ ଉତ୍ସାହିତ କରି ନେବା କଥା ଏବଂ ତାକୁ ଆରାମସେ ହସ୍ପିଟାଲ୍ରେ ପହଞ୍ଚେଇ ଡ଼କ୍ଟର୍ଙ୍କୁ ଡ଼ାକି ତାଙ୍କ ଚିକିତ୍ସା କରି ତାକୁ ପୁଣି ଉତ୍ସାହିତ ଘରକୁ ଫେରେଇ ଆଣିବା ଉଚିତ୍